ଆମେ ପଶୁପାଳନ ଆମ ଘରେ କରିଥାଉ ଆମର ଗୋରୁ ଛେଳି ଗୋରୁମାନଙ୍କୁ ଗୁହାଳରେ ରଖାଯାଏ ଛେଳିମାନଙ୍କୁ ବି ମଧ୍ୟ ଛେଳି ଗୁହାଳରେ ରଖାଯାଏ ସକାଳ ହେଲେ ଗୋରୁମାନଙ୍କୁ ବାହାରକୁ କାଢ଼ାଯାଏ ଛେଳିମାନଙ୍କୁ ମଧ୍ୟ ବାହାରକୁ କାଢ଼ାଯାଏ ତାପରେ ଗୋରୁ ଗୁହାଳ ଗୋବର କୁଟା ଯାହା ସବୁ ଖାଇ ଦିଆହେଇଥିବ ସେଗୁଡ଼ା ସବୁ କାଢ଼ି ଦିଆଯାଏ କାଟିକି ସବୁ ବାହାରେ କୁଣ୍ଡରେ କୁଣ୍ଡ କରାଯାଇଥାଏ ସେଠି ପକାଯାଏ ସେଇ ଖତ ମଧ୍ୟ ପୁଣି ଆମର ବହୁତ କାମରେ ଆସେ ଯାହାକି ବିଲରେ ଖତ ଭାବରେ ପକାଯାଏ ତାପରେ ଆମର ଛେଳି ଛେଳି ବି ସେମିତି ପରିବା ପରିବା ସବୁ ଚାଷ କରିବା ପାଇଁ ତାଙ୍କର ମୂଳ ସବୁ ପକାଯାଏ ଗୋରୁ ଛେଳି ମୁଁ ଜ୍ୱର କି ଥଣ୍ଡା ଏଇ ଫକ୍ସ ରୋଗ ଆସିଥିଲା ବେଳେ ଚମଡ଼ାରେ ଘା ହେଇଯାଉଥିଲା ଯାହାକି ଆମର ଠାକୁର ବୋଲି ବେଳେବେଳେ କହିଥାଉ ଯଦି ଯାହା ହେଲେ ବି ସେତେବେଳେ ଆମେ ଆମର ପଶୁ ଡାକ୍ତରଖାନା ଅଛି ସେଇଠି ମଧ୍ୟ ଯୋଗାଯୋଗ କରି ଇଞ୍ଜେକ୍ସନ୍ ମେଡ଼ିସିନ୍ ସବୁ ଛେଳିଗୋରୁକୁ ମଧ୍ୟ ଦିଆଯାଏ ଆଉ ଆମେ ଯେମିତି ସଫା ଭଲ ଭାବରେ ରହୁଛୁ ଗୋରୁ ସେ ଗୋରୁମାନଙ୍କୁ ମଧ୍ୟ ସଫା ରଖୁ ଆଉ ଗୋରୁମାନଙ୍କୁ ଗାଧୋଇ ବି ଦିଆଯାଏ ମଳି ହେଲେ ଜୀବାଣୁ କି ସେଥିପାଇଁ ରୋଗ ହେଇଥାଏ ସେଥିପାଇଁ ତାଙ୍କୁ ମାନେ ବେଳେବେଳେ ଗାଧେଇବି ଗାଧେଇ ଦେଇକି ଭଲ ଭାବରେ ସଫା ସୁତୁରା ରଖାଯାଏ ଏମିତି ସବୁ କରିକି ଆମର ଛେଳି ଘରକୁ ମଧ୍ୟ ସଫାସୁତୁରା ରଖାଯାଏ ତାଙ୍କ ଯୋଗୁଁରୁ ଆମେ ବହୁତ ଫାଇଦା ବି ପାଇଥାଉ ସେଥିପାଇଁ ଆମେ ତାଙ୍କୁ ପାଳନ କରିଥାଉ